ଗାଈ ଗାଈ ଓ ଏଇ ଯେଉଁ ଆମେ ପାଳନ କରୁଥୁଲୁ ଗାଈର ଗୋଡ଼ରେ ଫାଟୁଆ ସୃଷ୍ଟି ହୁଏ ଫାଟୁଆରୁ ଯୋଗୁଁ ଆମେ ତାକୁ କର୍ପୁର ତେ ନଡ଼ିଆ ତେଲ ଇତ୍ୟାଦି ମିଶେଇକିନା ତାକୁ ଲଗେଇଥିଲେ ତାର ଫାଟୁଆ କମେ ଦୁଇରେ ତାକୁ ଜ୍ୱର ହେଲେ ଅତ୍ୟଧିକ ଜ୍ୱର ହେଇଗଲେ ତାକୁ ତୁଣ୍ଡ ଘା ହେଇଥାଏ ତୁଣ୍ଡ ଘା'ରେ ଆମେ କ'ଣ କରୁ ଏଇ ଯେଉଁ ପଟାସ ପାଣି ଏସବୁ ତାକୁ ଦେଇକିନା ଆମେ ତାକୁ ଭଲ କରିଥାଉ ଯେତେବେଳେ ଅତ୍ୟଧିକ ରୋଗ ସବୁ ହୁଏ ଆମେ ତାକୁ ପଶୁ ଡାକ୍ତରଖାନାକୁ ନେଇଯାଇଥାଉ ଭେଟନେରୀ ଡକ୍ଟର ତାକୁ ଟ୍ରିଟମେଣ୍ଟ କରିଥାଆନ୍ତି ଏବଂ ବିଭିନ୍ନ ଜାଗାରେ ଦେଖିଛି ଯେ ଗାଈମାନଙ୍କର ପେଟରେ ଗ୍ୟାସ୍ ହେଇଯାଏ ସେଇ ଗ୍ୟାସ୍ ପାଇଁକିନା ସେମାନେ ଗୋଟେ ଇଞ୍ଜେକ୍ସନ୍ ରଖିଥାଆନ୍ତି ସେ ଇଞ୍ଜେକ୍ସନ୍ଟାକୁ ପେଟରେ ଫୋଡ଼ି ଦେଇକିନା ତାକୁ କାଢ଼ି ଦେଲା ପରେ ସେ ଗ୍ୟାସ୍ ଆସ୍ତେ ଆସ୍ତେ ବାହାରିଥାଏ ଆଉ ଏମତି ଗାଡ଼ି ଆକ୍ସିଡେଣ୍ଟର ବି ଆମେ ଦେଖିଛୁ ଏଇ ଦୁଇଦିନ ତଳେ ତା' ଗାଡ଼ିରୁ ଏ ଗାଡ଼ି ଆକ୍ସିଡେଣ୍ଟ ହେଇଥିଲା ଗୋଡ଼ଟା ଭାଙ୍ଗିଥିଲା ଡ଼କ୍ଟର କେଉଁ ଇଞ୍ଜେକ୍ସନ୍ ଦେଲେ କିଛି ଜଣାପଡ଼ିଲାନି ସେ ଗାଈଟି ମରିଗଲା